ମୁଁ ଆଜିଯାଏ କୌଣସି ନୃତ୍ୟ କରିନାହିଁ ବା ଶିଖି ନାହିଁ କେବଳ ମୁଁ ଲୋକମାନଙ୍କୁ ଉତ୍ସାହିତ କରେ ନାଚିବା ପାଇଁ ଆଉ ମନୋରଂଜନ ବି କରେ ଦେଖିକି ଲୋକମାନେ କେମିତି ନାଚୁଛନ୍ତି ତାଙ୍କ ନାଚ ଦେଖିକି ମୁଁ ଖୁସି ହୁଏ କିନ୍ତୁ ମୁଁ ଶିକ୍ଷିନି ନାଚ ବିଷୟରେ ମୁଁ ଯାହା ଖାଲି ଯାହା ଦେଖେ ଦେଖିକି ଖୁସି ହୁଏ ଆଉ